ରାଜେଶ୍ ଖାନା ଗୁଟେ ବହୁତ ପୁରୁଣା ହିରୋବାନ୍ ଆର୍ ସେ ଗୁଟେ ସୁପରଷ୍ଟାର୍ ବି ପାଇଥିଲେ ଆଉ ଭଲ୍ ତାକର୍ ଫିଲିମ୍ମାନେ ତାଙ୍କର୍ ଆକ୍ଟିଙ୍ଗ୍ ତାଙ୍କର୍ ଭାଷା ତାଙ୍କର କଥା ବାର୍ତ୍ତା ଚାଲିଚଲନ୍ କେ ବହୁତ୍ ଭଲ୍ ଲାଗ୍ସି ରାଜେଶ୍ ଖାନା ଗୁଟେ ପୁରା ପୁରୁଣା ହିରୋଆନ୍ ଅର୍ ସେ ବହୁତ୍ ପିକ୍ଚର୍ ବନେଇଛନ୍ ପିକ୍ଚର୍ ବନେଇଛନ୍ ଆର୍ ଆମେ ବହୁତ ଫିଲ୍ମ ବି ତାଙ୍କର୍ ଦେଖିକରି ଉପଭୋଗ କରିଛୁଁ ହେଲେ ତାଙ୍କର୍ ଇହାଦେ ସେତ ବହୁତ୍ ଦିନୁ ଏକ୍ସପାୟାର୍ଡ଼୍ କରି ଗଲେନ ଆର୍ ସେ ଇ ଦୁନିଆ ଥିଲେ ନ ହେଲେ ତାଙ୍କର୍ ଯେନ୍ ଫିଲିମ୍ମାନେ ବନେଇକରି ରଖିଛନ୍ ଇହାଦେ ବି ସେ ଫିଲିମ୍ ଦେଖ୍ଲେ ରାଜେଶ୍ ଖାନା କେ ଆମେ ଦେଖ୍ଲା ବାଗିର୍ ଲାଗୁଛେଁ ଲାଗ୍ସି ବୋଲେ ରାଜେଶ୍ ଖାନା ଗୁଟେ ଭଲ୍ ତାଙ୍କର୍ ଚାଲି ଚଲନ୍ରେ ବି ଠିକ୍ ଲାଗ୍ସି ଆମ୍କୁ